ହଁ ମୁଁ ବିଭିନ୍ନ ପ୍ରକାରର ଟିପସ୍ ଗୁଡ଼ିକ ଶିଖିଛି ଏବଂ ଏମିତିକି ତୁଳୀ କେମିତି ଧରାଯାଏ ଚିତ୍ର କରିବା ସମୟରେ ଏବଂ କେଉଁ ଚିତ୍ର ପାଇଁ କେତେ ନମ୍ବର ତୁଳି ଆବଶ୍ୟକ ଓ କେଉଁ ଚିତ୍ରରେ କେଉଁ ରଙ୍ଗ ଦିଆଯିବ ଓ ନୂଆ ରଙ୍ଗ କେମିତି ଆମେ ବନାଇ ପାରିବା ଏ ସେସବୁ କୌଶଳ ଗୁଡ଼ିକ ଶିଖା ଯାଇଛି ମୁଁ ସେସବୁ ଆମ ଆର୍ଟ କଲେଜର ପ୍ରଶିକ୍ଷିକ ମାନଙ୍କଠାରୁ ଶିଖିଛି ହଁ ମୁଁ ଅନଲାଇନ୍ରେ ମଧ୍ୟ ଶିଖିଛି ଅନଲାଇନ୍ରେ ଏବେ ବିଭିନ୍ନ ପ୍ରକାରର ଆପ୍ରେ ବିଭିନ୍ନ ଚିତ୍ରରର କୌଶଳଗୁଡ଼ିକ ଶିଖାଯାଏ ମୁଁ ସେଥିରୁ ମଧ୍ୟ ଶିଖେ ସେଠାରେ ବିଭିନ୍ନ ଦେଶ ବିଦେଶ ତାଲିମପ୍ରାପ୍ତ ଶିକ୍ଷକମାନେ ତାମିଲ ତାଲିମ ଦେଇଥାନ୍ତି ସେ ଆପ୍ ଗୁଡ଼ିକ ହେଉଛି ଡ୍ର ବକ୍ସ ଡଟକମ ଓକୋ ଡଟକମ ପ୍ରି ପେ'ଆର୍ଟ ଡଟକମ ମୁଁ ଏହି ସବୁ ଆପ୍ ଗୁଡ଼ିକରୁ ମଧ୍ୟ ବିଭିନ୍ନ ଚିତ୍ରାଙ୍କନ କୌଶଳ ଗୁଡ଼ିକ ଶିଖେ